କେବେ ଲାଗିଥିଲା କହିଲେ କେତେ ଦିନ ହେଲାଣି କାମ ତ ଠିକ୍ ହେଇଥିଲା ତ ସେଦିନ ନିଜେ ରହିକି ତ ମୁଁ କାମ କରିଥିଲି ଭଲ କାମ ହେଇଥିଲା ତ ସେମିତି କିଛି ପ୍ରୋବ୍ଲେମ୍ ନଥିଲା ତ କିଛି ଆପଣ ପାଇପ୍ କିଛି ହଲା ହଲାହଲି ବା କିଛି ଇଏ କରିଛନ୍ତି ମିସ୍ୟୁଜ୍ କରିଛନ୍ତି କି ମାନେ ସେମିତି ତ ହେଇନଥିବ ବୋଲିକରି ମୋର ତ ଯେତେ ଦୂରୁ ଆଶା ସେମିତି କିଛି ହେଇନଥିବ କିନ୍ତୁ ଯଦି ହେଇଥିବ ତା' ହେଲେ ମୋତେ ଟିକେ ଟାଇମ୍ ଦେଲେ ମୁଁ ସେଇଟା ଯାଇ ରିଚେକ୍ କରିଦେବି କିନ୍ତୁ ସେମିତି ହେଇନଥିବ ଭାବୁଛି ପ୍ରାୟ ଯଦି ଆପଣ ଯଦି ମିସ୍ୟୁଜ୍ କରୁଥିବେ କେମିତି କ'ଣ ଟିକେ ଭୁଲ୍ ଭାଲ୍ ହେଇଥିବ ତା' ହେଲେ ସେମିତି ହେଇଥିବ ନହେଲେ ସେମିତି ତ ହେବା କଥା ନୁହଁ ଗୋଟେ ଜାଗାରେ ହେବ କି ଦୁଇ ଜାଗାରେ ହେବ ଆଉ ଟୋଟାଲ୍ ସବୁ ଆପଣ କହୁଛନ୍ତି ମାନେ ସେଇଟା ଯାଇ ଦେଖିବାକୁ ପଡ଼ିବ ଶୁଣନ୍ତୁ ପାଣି ପାଣିଟା ନାଲି ଆସିଲା ସେଇଟା କ'ଣ ମାନେ ଯିଏ କାମ କରୁଛି ତାର ସେଇଟା ପ୍ରୋବ୍ଲେମ୍ ନାହିଁ ନା ସେଇଟା ପାଣି ଉପରେ ଡିପେଣ୍ଡ କରେ କିନ୍ତୁ ମୁଁ ତ କନେକ୍ସନ୍ ପାଣି ଯେଉଁ ଲିକେଜ୍ ହେଉଛି ସେଇଟା ମୁଁ ସଲଭ୍ କରିଦେବି କିନ୍ତୁ ଏଇଟା ଯେଉଁ ପାଣି ନାଲି ଆସୁଛି କି ସେଇଟା ଇଏ ଆସୁଛି ତାପରେ ତ କିଛି କରି ହେବନି କିନ୍ତୁ ପାଇପ୍ କନେକ୍ସନ୍ଟା ମୁଁ ଯାଇକି ରିଚେକ୍ କରିଦେବି ଆଉ ଥରେ କ'ଣ ହେଇଛି ପ୍ରୋବ୍ଲେମ୍ ସେଇଟା ମୋର ତରଫରୁ ଯଦି ଭୁଲ୍ ଥାଏ ତା'ହେଲେ ମୁଁ ସେଇଟା ଇଏ କରିଦେବି ମାନେ ଆପଣଙ୍କର କେବଳ ଶୁଣନ୍ତୁ ଶୁଣନ୍ତୁ ନାହିଁ ନାହିଁ ମ୍ୟାଡ଼ାମ୍ ଶୁଣନ୍ତୁ ମ୍ୟାଡ଼ାମ ଶୁଣନ୍ତୁ ଆପଣଙ୍କର କେବଳ ବାଥରୁମ୍ ନା ଅଲଗା ଅଦରୱାଇଜ୍ ଆଉ କେଉଁଠି ହେଇଛି ଏମିତି

ଗୋଟେକୁ ଗୋଟେ କଥା ମ୍ୟାଡ଼ାମ୍ ଆମର ପାଇପ୍ ଫାଟି ଯାଇଛି ନା ଯେଉଁ କନେକ୍ସନ୍ ଲୁଜ୍ ଅଛି କନେକ୍ସନ୍ ବାହାରୁଛି ତେବେ ମୁଁ ତ ଲଗାଇ ଆସିଥିଲି କାହିଁ ଆପଣ ୟୁଜ୍ କରୁଛନ୍ତି ମାନେ ଯେଉଁ କନେକ୍ସନ୍ କରାଯାଇଛି ସେଠୁ ପାଣି ବାହାରୁଛି ନା ପାଇପ୍ ଫାଟି ଯାଇଛି ଅଲ୍ରେଡ଼ି ମାନେ ଡ୍ୟାମେଜ୍ ପାଇପ୍ ଅଛି ଫାଟି ଯାଇଛି ଠିକ୍ ଅଛି ଠିକ୍ ଅଛି ମୋତେ ମୋତେ ଗୋଟେ ଦିନ ଟାଇମ୍ ଦିଅନ୍ତୁ ମୁଁ ତ ଫ୍ରି ନାହିଁ ଗୋଟେ ଦିନ ଟାଇମ୍ ଦିଅନ୍ତୁ ମୁଁ ଯେଉଁ ଗୋଟେ ଦିନ ଭିତରେ ଯାଇ ସେଇଟା ଆପଣଙ୍କର ରିଚେକ୍ କରିକି ତାକୁ ଇଏ କରିଦେବି ଆଉ ସଲଭ୍ କରିଦେବି ଟେନସନ୍ ନିଅନ୍ତୁନି ମୋତେ ଗୋଟେ ଦିନ ଟାଇମ୍ ଦିଅନ୍ତୁ ଗୋଟେ ଦିନ ଟାଇମ୍ ଦିଅନ୍ତୁ ଆଜ୍ଞା ଆଜି ହେଲା ମୋତେ ଆଉ ଗୋଟେ ଡେଟ୍ ଦିଅନ୍ତୁ ଟାଇମ୍ ଦିଅନ୍ତୁ ମୁଁ କରିଦେବି ଆଉ